ଏମିତି ଦୁଇଟା ଆମର ଆମ ଅଞ୍ଚଳରେ ସପିଂ ମଲ୍ ଆଉ ସିନେମା ହଲ୍ ମୁଁ ସିନେମାକୁ ଟିକେ ଭଲପାଏ ଏବଂ ସିନେମା ହଲ୍ ଅଛି ଏବଂ ପ୍ରତ୍ୟେକ ସିନେମା ହଲ୍ ଏବଂ ପାର୍କରେ ବସିବା ପାଇଁ ମୁଁ ଭାରି ପସନ୍ଦ କରେ ସନ୍ଧ୍ୟା ସମୟରେ ପାର୍କରେ ବସେ ସପିଂ ମଲ୍ରେ ଯାଇକରି ମୋର ଜିନିଷପତ୍ର କିଣେ ଏବଂ ସିନେମା ହଲ୍ରେ ମୁଁ ଦେଖେ ଯାଇକରି ସିନେମା